ସରକାରୀ ଯୋଜନା ଗୁଡ଼ିକ ମଧ୍ୟରୁ ଉପକୃତ ହେଉଥିବା ଯୋଜନାର ନାଁ ଗୁଡ଼ାକ ହଉଛି ଗୋଟେ ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯେମିତିକି ଯଦି ଆମେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼୍ଟି କରିଥିବୁ ତ ଆମକୁ ଯଦି ବହୁତ ବଡ଼ ବଡ଼ ରୋଗ ହେଲା ଆମେ ହସ୍ପିଟାଲ୍ ଯିବୁ ହସ୍ପିଟାଲ୍ରେ ଯଦି ଆମେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼୍ ଦେଖାଇବୁ ତ ଆମକୁ ଫ୍ରିରେ ଟ୍ରିଟମେଣ୍ଟ୍ ମିଳୁଛି ଏବଂ ମେଡ଼ିସିନ୍ ମଧ୍ୟ ଆମକୁ ଫ୍ରିରେ ଯୋଗାଇ ଦିଆଯାଉଛି ତେଣୁ ଆମେ ସେଥିମଧ୍ୟରୁ ସୁସ୍ଥ ହେଉଛୁ ଏବଂ ବହୁତ ସୁବିଧା ମଧ୍ୟ ମିଳୁଛି ଆମକୁ ତା'ପରେ ହଉଛି ବିଜୁ ଯୁବ ସଶକ୍ତିକରଣ ସେଥିରେ ବି ଆମେ ବହୁତ ଉପକୃତ ହେଉଛୁ ଏବେ ଗ୍ରାମାଞ୍ଚଳ ଗୁଡ଼ାକରେ ସବୁ ଗ୍ରୁପ ଗ୍ରୁପ୍ ମଧ୍ୟ କରାଯାଉଛି ଏବଂ ସେଇ ବିଜୁ ଯୁବ ସଶକ୍ତିକରଣରୁ ବହୁତ ମହିଳା ଉପକୃତ ହେଉଛନ୍ତି କାଳିଆ ଯୋଜନା କାଳିଆ ଯୋଜନା ଦ୍ୱାରା ମଧ୍ୟ ଆମେ ବହୁତ କୃଷକ ମାନେ ବହୁତ ଉପକୃତ ହଉଛନ୍ତି ସେମାନେ ଭଲ ଭାବରେ କୃଷି କାର୍ଯ୍ୟ କରିପାରୁଛନ୍ତି ଏବଂ କୃଷି କାର୍ଯ୍ୟ କରୁଛନ୍ତି ଏବଂ ଠିକ୍ ଟାଇମ୍ରେ ସେମାନେ ଶସ୍ୟ ଅମଳ କରିପାରୁଛନ୍ତି ତା'ପରେ ହେଉଛି ବସୁଧା ଯେମିତିକି ଆମର ଗ୍ରାମାଞ୍ଚଳ ଗୁଡ଼ାକରେ ଏବେ ବସୁଧା ପାଣି ଟାଙ୍କି ଯୋଗାଇ ଦିଆଯାଉଛି ସେଥିରୁ ଆମକୁ ଘର ଘର ପାଣି ଯୋଗାଇ ଦିଆଯାଉଛି ଏବଂ ଟ୍ୟାପ୍ ମଧ୍ୟ କରାଯାଇଛି ସେଠୁ ବି ଆମେ ବହୁତ ସୁବିଧା ପାଉଛୁ ଆମକୁ ଆଉ ଦୂର ଦୂରନ୍ତର ଜାଗାକୁ ପାଣି ଆଣିବା ପାଇଁ ଯିବାକୁ ପଡ଼ୁନି ବହୁତ ସୁବିଧା ପାଉଛୁ ତା'ପରେ ଆସୁଛି ମଧୁବାବୁ ପେନ୍ସନ୍ ମଧୁବାବୁ ପେନ୍ସନ୍ରୁ ଆମର ଯେଉଁ ବୟସ୍କ ବୟସ୍କ ଲୋକ ଏବଂ ବିଧବା ଲୋକ ଏବଂ ଅସହାୟ ଲୋକ ଆଉ ବିକଳାଙ୍ଗ ଲୋକ ସେଥିରୁ ସାହାଯ୍ୟ ପାଉଛନ୍ତି ଏବେ ତା'ପରେ ଆମର ଯେଉଁ ପକ୍କା ଘର ଯୋଜନାଟା କରାଯାଇଛି ସେଥି ମଧ୍ୟରୁ ବି ଯେଉଁମାନଙ୍କର ଯୋଉ ଲୋକମାନଙ୍କର ଘର ନାହିଁ ତାଙ୍କୁ ଘର ଯୋଗାଇ ଦିଆଯାଉଛି ତା'ପରେ ଆସିଲା ଆମର ବି ଏସ୍ ୱାଇ ବି ଏସ୍ ୱାଇ ସେଠୁ ମଧ୍ୟ ଆମକୁ ବହୁତ ସୁବିଧା ମିଳୁଛି ଗାଁ ଗୁଡ଼ାକ ଅଞ୍ଚଳ ଗ୍ରାମାଞ୍ଚଳ ଗୁଡ଼ାକରେ ପୋଖରୀ ଖୋଳି ଦଉଛନ୍ତି ଆମ ପାଇଁ ଏବଂ ଆମକୁ ଅସୁବିଧା ସମ୍ମୁଖୀନ କରିବାକୁ ପଡ଼ୁନି ତା'ପରେ ଆସିଲା ଆମର ପି ଏମ୍ ଜି ଏସ୍ ୱାଇ ପିଏମ୍ଜିଏସ୍ୱାଇରେ ଆମେ ଆମର ସଡ଼କ ସଡ଼କ ତିଆରି ହେଉଛି ଆମ ପାଇଁ ଆମର ଯାତାୟାତ ପାଇଁ ଭଲ ସଡ଼କଟିଏ ମଧ୍ୟ ତିଆରି କରାଯାଇପାରୁଛି